ଓଡ଼ିଶାର ଭୂଗୋଳ ଏହାର ପ୍ରାକୃତିକ ପରିବେଶ ଆର୍ ସେନେ ମିଳୁଥିବା ଜୈବବିଭିଧତା ପ୍ରଭାବିତ କରିଥିସି ଯେମିତିକି ଏଣ୍ଟୁରିଏନ୍ କୁମ୍ଭୀରମାନେ ଅଧିକାଂଶ ଅଞ୍ଚଳରେ ଡେସି ଡୁଆସ ଜଙ୍ଗଲ ରହିଛେ ଭିତର କନିକାର ଜଳାନ ଜଙ୍ଗଲ ରହିଛେ ଏବଂ ମ୍ୟାନ୍ଗ୍ରୋଭ୍ବି ଅଛେ ଯେନ୍ଥି ଇସବୁ ଜିନିଷ ଲାଗି ଆମର ଜୈବବିଭିଧତା ବହୁତ ପ୍ରଭାବିତ ହଉଛେ ଏବଂ ପ୍ରାକୃତିକ ପରିବେଶକେ ଏଇସବୁ ନଷ୍ଟ କରିଦଉଛି ଜୀବଜନ୍ତୁ ସଠିକ୍ ଭାବରେ ବଢ଼ି ବଢ଼ି ନାହିଁ ପାର୍ବା ଆଉ ତାଙ୍କର ସଂରକ୍ଷଣବି ହେଇ ନାହିଁ ପାର୍ବା